ସମୟ ସହିତ ଓଡ଼ିଆ ଭାଷାର ପରିବର୍ତ୍ତନ ହେଇଛି କିନ୍ତୁ ଯେଉଁ ଓଡ଼ିଆ ଭାଷା କହିବା ସହିତ ଲୋକମାନେ ଆଜିକାଲି ଇଂଲିଶ ୱାର୍ଡ଼ ମାନେ ଇଂଲିଶ ଶବ୍ଦ ତା ମଝିରେ କ'ଣ କହୁଛନ୍ତି ହିନ୍ଦୀ ଶବ୍ଦ ମଧ୍ୟ କହୁଛନ୍ତି ଆଉ ଏଇସବୁ ଇଂଲିଶ ଶବ୍ଦ ଇଂରାଜୀ ଶବ୍ଦ ଆଉ ହିନ୍ଦୀ ଶବ୍ଦ କହିବା ପାଇଁ ସମସ୍ତେ ଭଲ ପାଉଛନ୍ତି କହିବା ପାଇଁ ଖାସ୍ କରିକି ଯେଉଁ ଛାତ୍ରମାନେ ସ୍କୁଲରେ ପଢ଼ୁଛନ୍ତି ଯେଉଁ ଛୁଆମାନେ ଟିଉସନ୍ ଯାଉଛନ୍ତି ଯେଉଁ ଛୁଆମାନେ ଆଜିକାଲିର ଯୁବପିଢ଼ିମାନେ ଇଂଲିଶ ଆଉ ହିନ୍ଦୀରେ କହିବା ପାଇଁ ବେଶି ଭଲ ପାଉଛନ୍ତି ଆଉ ସେଥିପ୍ରତି ସେମାନେ ବେଶୀ ଆକୃଷ୍ଟ ହେଉଛନ୍ତି ଯାହାଫଳରେ କି ଆମର ଓଡ଼ିଆ ଭାଷା ଦିନକୁ ଦିନ କମିଯାଉଛି ଲୋପ୍ ପାଇଯାଉଛି ତେଣୁକି ଆମର ଏ ଓଡ଼ିଆ ଭାଷା କେମିତି ଆଗକୁ ବଢ଼ିପାରିବ ତା'ରରେ କେମିତି ବୃଦ୍ଧି ହେଇପାରିବ ସବୁ ଜାଗାରେ ଯେମିତି ଆମେ ଓଡ଼ିଆ ଭାଷାର ବ୍ୟବହାର କରିବା ସେଥିପ୍ରତି ଆମକୁ ଧ୍ୟାନ ଦେବା ପାଇଁ ପଡ଼ିବ ଆଉ ଆଜିକାଲି ତ ସମସ୍ତେ ପ୍ରାୟ ମାନେ ଗୋଟେ ଗୋଟେ ମାନେ ଗୋଟେ ବାକ୍ୟ କହିଲା ବେଳକୁ ସେଥିରେ ଦୁଇ ତିନିଟି ନିହାତି ମାନେ ଇଂରାଜୀ ଶବ୍ଦ ପଳାଇ ଆସୁଛି ନହେଲେ ହିନ୍ଦୀ ଶବ୍ଦ ପଳାଇ ଆସୁଛି ଯେଉଁଥିରେ କି ଆମର ଆଜିକାଲିର ଯେଉଁ ମାନେ ଯେଉଁ ଛାତ୍ରଛାତ୍ରୀମାନେ ତାଙ୍କର ପଢ଼ିବାରେ ବହୁତ ଅସୁବିଧା ହେଉଛି ଆମର ଓଡ଼ିଆ ଓଡ଼ିଶାରେ ତ ଖାସ୍ କରିକି ଓଡ଼ିଶାରେ ଆମର ଓଡ଼ିଆ ପିଲାମାନଙ୍କର ପଢ଼ାପଢ଼ିରେ ବହୁତ ମାନେ ପ୍ରଭାବ ପକାଉଛି